ହୃଦୟକୁ ସ୍ପର୍ଶ କରୁଥିବା କାଳଜୟୀକୃତିର ଶ୍ରଷ୍ଠା ସୌଭାବ କବି ଗଙ୍ଗାଧର ମେହେର ମୋର ପ୍ରିୟ ଲେଖକ ବା ଗଙ୍ଗାଧର ମେହେର ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ବହୁ ପ୍ରତିବାଦର ଲେଖକ ଯେମିତିକି ବାଲ୍ମୀକି ହୋଇଗଲେ କାଳିଦାସ ହୋଇଗଲେ ରବୀନ୍ଦ୍ରନାଥ ହୋଇଗଲେ ଚଷର ହୋଇଗଲେ ହୁମର ହୋଇଗଲେ ସେକ୍ସପିୟର ହୋଇଗଲେ ମିଲଟନ ମାନେ ପ୍ରମୁଖ ବା ପ୍ରମୁଖ ଶ୍ରଷ୍ଠା ଥିଲେ ସେମାନଙ୍କ ମଧ୍ୟରୁ ମେହେର କବି ବା ଗଙ୍ଗାଧାର ମେହେର ମୁଁ ଯେମିତିକି କହିଲି ପ୍ରଥମତଃ ସେ ମୋର ପ୍ରିୟ ବା ଅଧିକ ପ୍ରିୟ ସେମାନଙ୍କ ଭିତରୁ ଅନେକ କବି ଅଛନ୍ତି କିନ୍ତୁ ତା' ଭିତରୁ ମୋର ପ୍ରମୁଖ ବା ଅଧିକ ପ୍ରିୟ ଯେ ଲାଗନ୍ତି ସେ ହେଉଛନ୍ତି ଗଙ୍ଗାଧର ମେହେର ରଙ୍ଗାଜୀବୀ ଗଙ୍ଗାଧର ମେହେର ଅଠରଶହ ବାଷଠି ମସିହା ଅଗଷ୍ଟ ମାସ ନଅ ତାରିଖରେ ସମ୍ବଲପୁର ଜିଲ୍ଲାର ଗୋଟିଏ ଛୋଟିଆ ବରପଲ୍ଲଲିଟା କୁହାଯାଏ ସେଇ ଗ୍ରାମରେ ସେ ଜନ୍ମଗ୍ରଣ କରିଥିଲେ ତାଙ୍କର ତାଙ୍କ ଲେଖା ଅତ୍ୟନ୍ତ ସହବ ଧରଣର ଥିଲା ସେଥି ତାଙ୍କୁ ମଧ୍ୟ ସହକବି ମଧ୍ୟ କୁହାଯାଇଥାଏ ଆଉ ଗଙ୍ଗାଧର ମେହେରଙ୍କର ବାପାଙ୍କ ନାମ ଥିଲା ଚୈତନ୍ୟ ମେହେର ତାଙ୍କର ଦରିଦ୍ର ତନ୍ତୁ ବା ପରିବାରରେ ତନ୍ତୁ ତନ୍ତୁ ଯେଉଁଟିଟି ବୁଣା ହୋଇଥାଏ ସେଇଟାଇ ସେଇଠି ସେ ଜନ୍ମଗ୍ରହଣ କରିଥିଲେ ତାଙ୍କର ଦାରିଦ୍ର ଥିଲା ବହୁତ ଚିର ଚରିତ୍ର କିନ୍ତୁ ତାହା ସାଧାରଣ କେବେ ଅନ୍ତରା ସୃଷ୍ଟି କରିନଥିଲା ବାଗଦେବୀ ବିଣାପାଣି ସରସ୍ଵତୀ ଆଶୀବାଦରୁ ତାଙ୍କର ଦିବ୍ୟ କବିିତ୍ୱ ଶକ୍ତିର ଅଧିକାରୀ ହୋଇ ସେ ଓଡ଼ିଆ ସାହିତ୍ୟର ଶ୍ରୀ ବୃଦ୍ଧି କରିବାରେ ସମର୍ଥ ହୋଇଥିଲେ ତାଙ୍କୁ ମୁଁ ବହୁତ ପସନ୍ଦ କରେ ସେ ଏକ ବହୁତ ଭଲ ଲେଖକ କବୀନ କହିବାରେ ଅତୁଳନୀୟ ତାଙ୍କର ଲେଖା ସବୁ ବହୁତ ଭଲ ଲାଗେ ମୋତେ ବହୁତ ଭଲ ଲାଗେ